ହ୍ୟାଲୋ ହଁ ଆଜ୍ଞା ମୁଁ ଏଇ ଗଜପତି ଅଞ୍ଚଳର ମୁଁ ଜଣେ ସାମ୍ବାଦିକ କହୁଛି କ'ଣ ଆପଣ କେଉଁଠୁ କହୁଛନ୍ତି

ଯେହେତୁ ଆପଣ ମୋତେ କଲ୍ କରିଛନ୍ତି ତା'ହେଲେ ଆପଣଙ୍କର ମୋବାଇଲ୍ରେ ମୋ ନମ୍ବର୍ଟା ଅଛି ମୋ ନମ୍ବର୍ଟା ଆପଣ ମୋତେ କଲ୍ କରିଛନ୍ତି ଆଉ ମୁଁ ତ ଜଣେ ସାମ୍ବାଦିକ ମୋର ପେସା ମଧ୍ୟ ସମ୍ବାଦ ବିଭିନ୍ନ ଆଡ଼ୁ କଲେକ୍ସନ୍ କରିକି ପେପର୍ରେ ଛାପିବା ଯଦି ଆପଣଙ୍କର ଉଦ୍ଦେଶ୍ୟଟା ହେଲା କି ଆପଣ ଯେଉଁ ବିରିୟାନୀ ତିଆରି କରୁଛନ୍ତି ଆଉ ସେ ବିରିୟାନିଟା ଲୋକମାନଙ୍କ ପାଖରେ ପ୍ରଶଂସା ହୋଇପାରିବ କି ଆଦୃତ ହେବ ଆଉ ସେଇଟା ଜାଣିବା ପାଇଁ ଆପଣ କିମ୍ବା ବେଶୀ ଲୋକ କିଣିବେ ଆପଣଙ୍କର ଲାଭ ହେବ ମଧ୍ୟ ଆପଣମାନେ ବିରିୟାନୀ ପ୍ରସ୍ତୁତ କରୁଛନ୍ତି ତେଣୁ କରି ଆପଣ ନିଜର ଗାଁ କେଉଁ ଅଞ୍ଚଳରୁ କହୁଛନ୍ତି ଏ ସବୁକିଛି ମୋତେ ମୋବାଇଲ୍ରେ ଜଣାଇଦେଲେ ମୁଁ ତାକୁ ମୋ ପେପର୍ର ଫ୍ରଣ୍ଟ୍ ପେଜ୍ରେ ଛାପିଦେବି ଛାପିଦେଲେ ଲୋକମାନେ ପେପର୍ ପଢ଼ିଲେ ଜାଣିବେ କି ବିରିୟାନି ବିରିୟାନିଟା କେଉଁ ଅଞ୍ଚଳର ଲୋକ ତିଆରି କରୁଛନ୍ତି ତାଙ୍କର କଣ୍ଟାକ୍ଟ ନମ୍ବର୍ କ'ଣ କେତେ ଓଜନର ବିରିୟାନି ଦେଉଛନ୍ତି ସେଥିରେ କ'ଣ କ'ଣ ସାଧା କି ଆମିଷ ବିରିୟାନୀ ଆଉ ଡବାରେ କେତେ ଓଜନର ବିରିୟାନି ରହୁଛି ତା'ର ଦାମ୍ କେତେ ଲୋକ ସବୁ ଜାଣିସାରିଲା ପରେ ଅଟୋମେଟିକ୍ ଆପଣଙ୍କ ପାଖକୁ ଆସିବେ ଆସିଲେ ଆଉ ସେମାନେ ଆପଣଙ୍କଠାରୁ କିଣିଲେ ଆପଣ ମାନେ ବେନିଫିଟ୍ ପାଇବେ କିଛି ଲାଭ ହେବ ଆପଣଙ୍କର ଉପକୃତ ହେବେ ଆଉ କ'ଣ ତ ଆପଣ ନିଶ୍ଚିତ ରୁହନ୍ତୁ ମୁଁ ମୋର ପେପର୍ରେ ହିଁ ଏଇ ଆପଣଙ୍କର ବିରିୟାନିର ସମସ୍ତ ବିବରଣୀ ଛାପିଦେବି ଯାହା ଫଳରେ ଲୋକମାନେ ପଢ଼ିକି ଜାଣିକିରି ଆପଣଙ୍କ ପାଖକୁ ଆସିବେ ହେଲା ଆପଣ ଖାଲି ପଠାଇ ଦିଅନ୍ତୁ ମୋତେ ସମସ୍ତ ଡାଟା ଠିକ୍ ଅଛି

ହଁ ରହିଲି ଆଜ୍ଞା